ଆମ ଅଞ୍ଚଳର କଳା ଓ ହସ୍ତଶିଳ୍ପ କ୍ଷେତ୍ରରେ ରାଜ୍ୟରେ ସାଂସ୍କୃତିକ ପରିଚୟ ଓ ଐତିହର ବହୁତ ଯୋଗଦାନ ଦେଇଛି ଯେମିତିକି ପୁରୀ ଜିଲ୍ଲାର ପିପିଲିରେ ଚାନ୍ଦୁଆ ପ୍ରସ୍ତୁତି କରାଯାଇଥାଏ ଓ ଏହାଠାରେ ଚାନ୍ଦୁଆ ବହୁତ ପ୍ରସିଦ୍ଧ ଲାଭ କରିଥାଏ ଏହା ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଜଣାଶୁଣା ହୋଇଥାଏ ସେହିପରି କଟକର ତାରକସି ରେ ପ୍ରସ୍ତୁତ ହୋଇଥାଏ ଓ ଏଇଟା ନିଖୁଣ ଭାବରେ ତାରକାସି ପ୍ରସ୍ତୁତ କରାଯାଇଥାଏ ସେହିପରି ସମ୍ବଲପୁରରେ ବିଭିନ୍ନ ପ୍ରକାର ନାଚ ଏବଂ ଲୁଗା ପ୍ରସ୍ତୁତ କରିଥାଏ ଓ ଏହା ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଉପଲବ୍ଧି ହୋଇଥାଏ ଏହିପରି ଭାବରେ ଏହା ପ୍ରସିଦ୍ଧି ଲାଭ କରିଥାଏ